ସ୍କୁଲ୍ ପାଠ୍ୟକ୍ରମରେ ପିଲା ମାନଙ୍କୁ ପଢ଼େଇବା ସମୟରେ ବ୍ୟାଙ୍କ୍ ର କାର୍ଯ୍ୟ ପ୍ରଭାବ ବିଷୟରେ ବା ନୀତି ଋଣ ରିଟନ୍ ଟିକସ ଇତ୍ୟାଦି ବିଷୟରେ ଶିକ୍ଷା ଦେବା ଆବଶ୍ୟକତା ରହିଅଛି କାରଣ ପିଲାମାନେ ଯଦି ଜାଣିବେ ବ୍ୟାଙ୍କ୍ ରେ କିଭଳି ସଞ୍ଚୟ କରାଯାଏ ଯଦି ବ୍ୟାଙ୍କ୍ ରୁ ଆମେ ଲୋନ୍ ଆଣିଥାଉ ତାକୁ କିପରି ଭାବରେ କେଉଁ ସମୟରେ ପରିଶୋଧ କରିବା ଦରକାର ଯଦି ଆମେ ଆଣିଥିବା ଋଣକୁ ପରିଶୋଧ ନ କଲେ ବ୍ୟାଙ୍କ୍ କେବେ ବି ସେହି ବ୍ୟକ୍ତି ତ ଟଙ୍କା ଦେଇ ନାହିଁ ବା ପିଲା ମାନଙ୍କୁ ଦେଇ ନାହିଁ ତା ସପରିବାରକୁ ମଧ୍ୟ ଋଣ ପାଇଁ ଯେତେବେଳେ ସେମାନେ ଆବେଦନ କରିବାକୁ ଗଲେ ସେହି ଋଣକୁ ସେମାନେ ଖାରାଜ କରି ଦେଇଥାନ୍ତି କ୍ୟାନ୍ସଲ୍ କରି ଦେଇଥାନ୍ତି ସେହି କାରଣରୁ ଯେତେବେଳେ ପିଲାମାନଙ୍କୁ ସ୍କୁଲ୍ରେ ପାଠ ପଢ଼ା ଯାଉଅଛି ବ୍ୟାଙ୍କ୍ ର କାର୍ଯ୍ୟ ବାହକ ବା ବ୍ୟାଙ୍କ୍ ର ନୀତି ଏବଂ ତାହାର ଯେତେ ସବୁ ଋଣ ବିଷୟ ଅଛି ଟିକସ ବିଷୟ ଅଛି ସେ ସବୁ ବିଷୟ ପିଲାମାନଙ୍କୁ ଜ୍ଞାନର ଆବଶ୍ୟକତା ଅନୁସାରେ କହି ରଖିବା ବା ଶିକ୍ଷା ଦେବା ଉଚିତ୍ ରହିଅଛି